କ୍ରୀଡ଼ା କ୍ରୀଡ଼ା ଗୋଟେ ଏମିତି ଜିନିଷ ଯେ ଯାହା ପ୍ରତି ସବୁ ଶ୍ରେଣୀର ସବୁ ସବୁ ବୃତ୍ତିର ପିଲା ଆକୃଷ୍ଟ ହୋଇଥାନ୍ତି ଯଦ୍ୱାରାକି କ୍ରୀଡ଼ା ତ ବହୁତ ପ୍ରକାରର ଅଛି କିନ୍ତୁ ଆଜିକା ଟାଇମ୍ରେ ଆମର କ୍ରିକେଟ୍ ପ୍ରତି ପିଲା ବହୁତ ଆକୃଷ୍ଟ ହେଉଛନ୍ତି ଯାହା ଦ୍ୱାରାକିି ପିଲା ବହୁତ ନିଜକୁ ବି କୌଶଳ କରୁଛନ୍ତି ସେ ଖେଳରେ ଓ ଭଲ ଖେଳୁଛନ୍ତି ମଧ୍ୟ ସ୍କୁଲ୍ ଟାଇମ୍ରୁ ଖେଳକୁଦ କରି ରାଜ୍ୟ ସ୍ତରକୁ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ରାଜ୍ୟ ସ୍ତରକୁ ଯାଇ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖେଳୁଛନ୍ତି ତା'ପରେ ଆମର ଏହି କ୍ରୀଡ଼ାର ସମସ୍ତ କ୍ରୀଡ଼ା ପାଇଁ ଯେଉଁ ଶିକ୍ଷା ଦିଆଯାଏ ତାହାର କ'ଣ ସେଇଟା ଗ୍ଵାଲିଅର୍ ଗ୍ଵାଲିଅର୍ରେ ଅଛି